ଶିଖିଥିବା ଓ ବ୍ୟବହାର କରିଥିବା ଆଞ୍ଚଳିକ ଉପଭାଷା ହେଉଛି ସମ୍ବଲପୁରୀ ଓଡ଼ିଶାର ମାତୃଭାଷା ଓଡ଼ିଆ କିନ୍ତୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କିଛି କିଛି ଆଞ୍ଚଳିକ ଭାଷା କୁହାଯାଏ ଯେପରିକି ସମ୍ବଲପୁର ପାଇଁ ସମ୍ବଲପୁରୀ କନ୍ଧମାଳର କୁଇ ଭାଷା କଟକର କଟକିଆ ଭାଷା କୋରାପୁଟର କୋରାପୁଟିଆ ଭାଷା ସୁନ୍ଦରଗଡ଼ର ସ୍ଵର୍ଣ ଭାଷା ଓଡ଼ିଆ ଭାଷାକୁ ଓଡ଼ିଶାର ସବୁ ଜିଲ୍ଲାରେ ଲୋକ ମାନେ କଥା ହୁଅନ୍ତି ଓ ବୁଝିପାରନ୍ତି ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାର ଓଡ଼ିଆର ଉପଭାଷା ପ୍ରଚଳିତ ହୋଇଥାଏ